ହେଲୋ ସାର୍ କୁହନ୍ତୁ

କୋଉଠିକି ଯିବେ ସମ୍ୱଲୁପର ସାର୍ କୋଉ ଜାଗା ଯିବେ ସାର୍ ସମ୍ୱଲପୁର ଆପଣ ଜାଗା କୋଉଟା ଦେଖିବେ ସମଲେଇ ମନ୍ଦିର ଅଛି ସମଲେସ୍ୱରୀ ସାର୍ ଆପଣଙ୍କୁ ପଡ଼ିବ ପଚାଶ ଟଙ୍କା ଭଡ଼ା ବସ୍ଷ୍ଟାଣ୍ଡରୁ ବସ୍ଷ୍ଟାଣ୍ଡରୁ ଆପଣଙ୍କୁ ପଚାଶ ଟଙ୍କା ଭଡ଼ା ପଡ଼ିବ

ଘଣ୍ଟେଶ୍ୱରୀ ଆପଣଙ୍କୁ ପଡ଼ିବ ଅଶୀ ଟଙ୍କା ସାର୍ ସେଇଠି ଅଛି ଭଲ ଭଲ ଜାଗା ଟୁରି ଟୁରିଷ୍ଟ ପାଇଁ ଭଲ ଜାଗା ଦେଖିବାକୁ ମିଳିବ ସାର୍ ସାର୍ ଆପଣ କେତେ ଜଣ ଅଛନ୍ତି ସାର୍ ସାର୍ ଠିକ୍ ଅଛି ଆପଣଙ୍କୁ ଅଶୀ ଟଙ୍କା ପଡ଼ିବ ସେଇଠି ଭଲ ଭଲ ଜାଗା ବି ଦେଖିବାକୁ ଅଛି ଆଉ ସେଠି ଆପଣ ବୁଲି ପାରିବେ ରହିବାର ସୁବିଧା ବି ଅଛି ଆପଣ ସବୁ ବୁଲିବି ପାରିବେ

ସାର୍ ଟୋଟାଲ୍ ଅଶୀ ଟଙ୍କା ହେଉଛି ଆପଣଙ୍କ ଗୋଟେ ପାସେଞ୍ଜର୍ ଅଶୀ ଟଙ୍କା ଭଡ଼ା ହେଉଛି ଆପଣ ଚାରି ଜଣ ଯିବେ ସମସ୍ତେ ଅଶୀ ଅଶୀ ଟଙ୍କା ଦେବେ ସାର୍ କେତେ ଟାଇମ୍ରେ ଆପଣ ବାହାରିବେ ମୁଁ ତ ଏଇ ଟାଇମ୍ରେ ଗାଡ଼ି ଲଗେଇବି ହଉ ଠିକ୍ ଅଛି ଆପଣ ଜାଗା କହି ଦିଅନ୍ତୁ ମୁଁ ଆପଣଙ୍କ ପାଖରେ ଗାଡ଼ି ଲଗେଇ ଦେବି ସାର୍ ଆଉ ସାର୍ ଖାନାପିନା ଟେନ୍ସନ୍ ନିଅନ୍ତୁ ନାହିଁ ଆଉ ଆପଣ କେଉଁ କେଉଁ ଜାଗା ସାର୍ ଯିବେ ଖାଲି ଗୋଟେ ଜାଗା ଯିବେ ନା ଆଉ ଜାଗା ଯିବେ ହଉ ଠିକ୍ ଅଛି ଆପଣ ଚିନ୍ତା କରନ୍ତୁ ନାହିଁ ଆପଣ ଆସନ୍ତୁ ଆଉ କ'ଣ ଦେଖିବାକୁ ଚାହୁଁଛନ୍ତି ସାର୍ ମନ୍ଦିରରେ ମନ୍ଦିର ବାବଦରେ ଆଉ କ'ଣ ଜାଣିବାକୁ ଚାହୁଁଛନ୍ତି ମନ୍ଦିର ବାବଦରେ ଆଉ କ'ଣ ଜାଣିବାକୁ ଚାହୁଁଛନ୍ତି ସାର୍ ସେଇଠି ଭଲ ଜାଗା ଅଛି ପାର୍କ ଫାର୍କ ଅଛି ବୁଲିବାକୁ ବହୁତ ସୁବିଧା ଅଛି ଆପଣ ଟେନ୍ସନ୍ ନିଅନ୍ତୁ ସେଠି ଅଟୋର ବି ସୁବିଧା ଅଛି ଆଉ ସାର୍ ସେଠି ଆଉ ଗୋଟେ ଭଲ ଜାଗା ଅଛି ଡିୟର୍ ପାର୍କ ସମ୍ୱଲପୁରରେ ସେଠିକି କହିଲେ ବି ମୁଁ ଆପଣଙ୍କୁ ବୁଲେଇକି ଦେଖେଇ ଆଣିବି

ହଉ ସାର୍ ନମସ୍କାର୍